ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନୀୟ ଶିଳ୍ପ ବ୍ୟବସାୟ କହିଲେ କିଏ ତ ଇଟା କାଟି ବ୍ୟବସାୟ କରୁଛନ୍ତି କିଏ ତ ଦୋକାନ କରୁଛନ୍ତି କିଏ ତ ଚାଷ କରୁଛନ୍ତି କିଏ ଚାଷରେ ଲାଭବାନ ହେଉଛନ୍ତି କିଏ ତ ଧାନ ଚାଉଳ ମାଣ୍ଡିଆ କିନି ବ୍ୟବସାୟ କରି ଉନ୍ନତ ହେଉଛନ୍ତି ଆଉ କିଏ ତ ଗାଁ ଗାଁ ଗାଁରେ ବୁଲି ବୁଲିିକିରି ଲୁଗାପଟା ବିକିନା ବ୍ୟବସାୟ କରିକି ଉନ୍ନତ ଦେଖାଉଛନ୍ତି କିଏ ତ ଜମିରେ ଚାଷ ବାସ କରି ଶାଗ ପନିପରିବା କରିକି ଲାଭ ହେଉଛନ୍ତି କିଏ ଘର ମିସ୍ତ୍ରୀ କାମ କରିକି ସେଥିରେ ଉନ୍ନତ ହେଉଛନ୍ତି ଆଉ କିଏ ତ ସିମେଣ୍ଟ ଫ୍ୟାକ୍ଟରୀ ଏ ମୁଢ଼ି କାରଖାନା ବହୁତ କିଛୁ କିଛି ବ୍ୟବସାୟ କରିକି ସେମାନେ ମାଲକାନଗିରିର ଶିଳ୍ପପତି ମାନେ ଉନ୍ନତ ହେଉଛନ୍ତି